ଏମିତି ଗୋଟିଏ ସମୟ ଆସିଥିଲା ମୁଁ ଯେତେବେଳେ ପ୍ରେସିଡେଣ୍ଟ ଥିଲି ସେତିକିବେଳେ ମୋ'ର ସେକ୍ରେଟାରୀ ସହିତ ମୋ'ର ଟିକିଏ ଝଗଡ଼ା ହୋଇଥିଲା ଆଉ ମୋତେ ଲୋନ ଉଠାଇବାକୁ ପଡ଼ିଥିଲା ମୋତେ ସେକ୍ରେଟେରୀର ସିଗ୍ନେଚର ନିହାତି ଦରକାର ପଡ଼ୁଥିଲା ସେକ୍ରେଟେରୀ ନଥିଲେ ମୁଁ ଯମା ଲୋନ ଉଠାଇପାରିନଥାନ୍ତି କି ଆମର ମାଆମାନେ ଲୋନ ପାଇପାରିନଥାନ୍ତେ ତେଣୁକରି ମୋତେ ବାଧ୍ୟ ହୋଇକି ସେକ୍ରେଟେରୀ ସହିତ କଥା ହେବାକୁ ପଡ଼ିଥିଲା ଭଗବାନ ତ ଗଧର ପାଦ ଧରିଥିଲେ ମୋତେ ହିଁ ସେ'ଟା କରିବାକୁ ପଡ଼ିଥିଲା ମୋ'ର ସେ ଲୋନ ଉଠାଇଥିଲି ଆଉ ମାଆମାନଙ୍କୁ ସବୁ ସେ ଲୋନ ଦେଇଥିଲି ଆଉ ସେଥିପାଇଁ ମା' ମାନେ ସବୁ ଖୁସି ହୋଇଥିଲେ ଆଉ ଏପରି ପରିସ୍ଥିତିରେ ସମାଧାନ ପାଇଁ ବୋଲିକି ମୁଁ ଖୁସି ହୋଇଥିଲି ଯେଉଁ କଥା